ମୁଁ ଓଡ଼ିଆ ଭାଷାଟିକୁ ଶିଖିଲି କିପରି ବୋଲି କହିଲେ ପ୍ରଥମତଃ ହେଲା ମୋ ସମାଜ ଏବଂ ମୋ ପରିବାର ପାଖରୁ ମୁଁ ପ୍ରଥମ ଓଡ଼ିଆ ଭାଷା ଶିଖିଲି ସେଇଟା ହେଲା ମୋ ମାତୃଭାଷା ଏବଂ ସେଇ ଭାଷାକୁ ମୁଁ ମୋର ପରିବାର ପାଖରେ ମୁଁ ଶିଖିବାକୁ ପାଇଲି ଏବଂ ମୁଁ କହିବା ଶିଖିବାକୁ ପାଇଲି ଏବଂ ପଢ଼ିବା ଶିଖିବାକୁ ପାଇଲି କେମିତି କହିଲେ ମୁଁ ମୋର ପ୍ରଥମେ ସ୍କୁଲ୍ ହେଲା ମୋର ଅଙ୍ଗନବାଡ଼ି ସେଇ ଜାଗାରେ ମୋର ପୁସ୍ତକରେ ପ୍ରଥମ ଓଡ଼ିଆ ଭାଷାଟିକୁ ମୁଁ ଶିଖିବାକୁ ପାଇଲି ଏବଂ ପଢ଼ିବାକୁ ପାରିଲି ତ ଦ୍ୱିତୀୟରେ ହେଲା ସ୍କୁଲ୍ ଯେଉଁ ପ୍ରାଇମରୀ ସ୍କୁଲ୍ ପ୍ରାଥମିକ ବିଦ୍ୟାଳୟ ସେଇ ବିଦ୍ୟାଳୟରେ ମୁଁ ମୋର ପ୍ରଥମ ଭାଷାଟିକୁ ଓଡ଼ିଆ ଭାଷାଟିକୁ ମୋର ପୁସ୍ତକ ପୁସ୍ତକରେ ଥିଲା ଏବଂ ମୋର ଶିକ୍ଷକ ମାନେ ମୋତେ ସେଇ ଭାଷାଟିକୁ ଶିଖିବା ପାଇଁ କିମ୍ବା ପଢ଼ିବା ପାଇଁ ମୋତେ ସୁଯୋଗ କରିଦେଇଥିଲେ ଶିଖାଇଲେ ତ ସେଇ ଭାଷୀକୁ ମୁଁ ଶିଖିଲି ମୋର ପ୍ରାଥମିକ ଶିକ୍ଷା ମୋର ହେଲା ମୋର ପ୍ରାଥମିକ ବିଦ୍ୟାଳୟରେ ଏବଂ ସେଇ ଜାଗାରୁ ମୁଁ ମୋର ଓଡ଼ିଆ ଭାଷାଟିକୁ ଅଭିଜ୍ଞ ଭାବରେ ମୁଁ ଶିଖିପାରିଲି ଏବଂ ଦ୍ୱିତୀୟରେ ହେଲା ମୋର ବନ୍ଧୁବାନ୍ଧବ ଏବଂ କିମ୍ବା ସମାଜ ସମାଜରେ ଆମ ଏହି ସମାଜରେ ଓଡ଼ିଆ ଓଡ଼ିଶାରେ ଓ ଓଡ଼ିଆ ଭାଷାଟିକୁ ଆମ ସମାଜ ରେ ବି ଚଳିତ ଅଛି ଓଡ଼ିଆ ଭାଷା ମୁଁ ମୋର ଘର ହେଲା ମାଲକାନଗିରି ଏହି ସ୍ଥାନରେ ପ୍ରାୟତଃ ଆଦିବାସୀ ଭାଷା କୁହନ୍ତି କିନ୍ତୁ ସ୍କୁଲ୍ରେ ପଢ଼ା ଆମର ସବୁ ଓଡ଼ିଆ ଭାଷା ଟାକୁ ହିଁ ପ୍ରାଧାନ୍ୟ ଦିଆଯାଏ ଆଉ କହି ବି ଥାଉ ଓଡ଼ିଆ ଭାଷା ଟାକୁ ବହିରେ ପୁସ୍ତକରେ ବି ଆମେ ପାଠ ପଢ଼ି ଥାଉ ଓଡ଼ିଆ ଭାଷାରେ ସେଇଥିପାଇଁ ଓଡ଼ିଆ ଭାଷା କହିଲେ ଆମେ ଗୋଟେ ଜାଗାରୁ ଆମେ ଶିଖିନୁ ପ୍ରଥମତଃ ହେଲା ମାତୃଭାଷା ଏବଂ ପରିବାରବର୍ଗଙ୍କ ପାଖରୁ ମୁଁ ଶିଖିବାକୁ ପାଇଲି ଦ୍ୱିତୀୟର ମୋର ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟରେ ମୁଁ ଶିଖିବାକୁ ପାଇଲି ସମ୍ପୂର୍ଣ୍ଣ ଭାବେ ଶିଖିବାକୁ ପାଇଲି ମୋର ହାଇସ୍କୁଲ୍ରେ ଉଚ୍ଚ ବିିଦ୍ୟାଳୟରେ ତ ଏହିପରି ଭାବରେ ଏହିଭଳି ଭାବରେ ମୁଁ ମୋର ଓଡ଼ିଆ ଭାଷାକୁ ଶିଖିଛି ଏବଂ ଓଡ଼ିଆ ଭାଷା ବହୁତ ସୁନ୍ଦର କହିବାକୁ ସୁନ୍ଦର ଲେଖିବାକୁ ସୁନ୍ଦର ତା'ର ଅକ୍ଷର ବି ବହୁତ ସୁନ୍ଦର ଅଲଗା ଭାଷାଠୁ ଓଡ଼ିଆ ଭାଷାଟାକୁ ଲେଖିଲେ ବହୁତ ସୁନ୍ଦର ଦେଖାଯାଉଛି ତ ଓଡ଼ିଆ ଭାଷା ବିଷୟରେ ମୋର ଏତିକି ଅଭିଜ୍ଞ ଅଛି